ଆମର୍ ବରଗଡ଼୍ ଜିଲ୍ଲା ନ ଗୁଟେ ଜଙ୍ଗଲ ସଂରକ୍ଷଣ ବ୍ୟବସ୍ଥା କରାହେଇଛି ଜେଣ୍ଟାକି ଡ଼େଭୀର୍ ଗଡ଼୍ କହେସନ୍ ତ ସେ ଡ଼େଭୀର୍ ଗଡ଼୍ ଜଙ୍ଗଲ ସଂରକ୍ଷଣ ନ ବିଭିନ୍ନପ୍ରକାର ଗଛଲତା ରହିଛି ଆଉ ସେ ଗଛଲତାର ସୁରକ୍ଷା ଆଉ ତାର୍ ବୃଦ୍ଧି କରାଯାଉଛି ଯାଦ୍ୱାରା କାଣା ହୋଉଚି ଆମର୍ ପରିବେଶର୍ ସୁରକ୍ଷା ରହିପାରୁଛି ତାପରେ ବି ଯଦି ସୁରକ୍ଷିତ ରହିଲା ବେଲେ ଆମେ ବି ସୁରକ୍ଷିତ ରହେମା ପଶୁପକ୍ଷୀ ବି ସୁରକ୍ଷିତ ରହିବେ ଜଙ୍ଗଲ ସୁରକ୍ଷା ରହେମା ବର୍ଷା ବି ହେବା ମୂର୍ତ୍ତିକା ସଂରକ୍ଷଣ ହେବା ସବୁପ୍ରକାର୍ ସୁବିଧା ପାଇପାରମା ତ ସେ ଡ଼େଭୀର୍ ଗଡ଼ର ଜଙ୍ଗଲ୍ର ସୁରକ୍ଷା ଲାଗି ସରକାର୍ ବିଭିନ୍ନ ପ୍ରକାର ପଦକ୍ଷପ ନେଇସାରିଛନ୍ ଆଉ ସେଇ ହିସାବରେ କାର୍ଯ୍ୟ କରୁଛନ୍ ଯା ଦ୍ୱାରା ଆମର୍ ଡ଼େଭୀର୍ ଗଡ଼୍ ଜଙ୍ଗଲଟା ସୁରକ୍ଷିତ ଭାବରେ ରହିଛି ଆଉ ସେ ଆଁ ଜଙ୍ଗଲ୍କେ ସୁରକ୍ଷା ଯୋଗାବାର୍ ଲାଗି ବିଭିନ୍ନପ୍ରକାର୍ ଆହ୍ୱାନ୍ ବି ଆସୁଛି ଲୋକମାନେ ବିଭିନ୍ନ ସମୟରେ ନିଜର୍ ସୁବିଧା ଲାଗିକରିକିରୀ ଘରଦ୍ୱାର୍ ବନାବାର୍ ଲାଗିକରିକରି ଗଛ୍ କେ କାଟି ନୋଉଛନ୍ ତ ତାର୍ ମୁକାବିଲା କରବାର୍ ଲାଗି ସରକାର୍ ବୋହୁତ୍ ପ୍ରକାର୍ ଚେଷ୍ଟା କରୁଛନ୍ ଆର୍ ସେଟା କେ ଆଁ ଦେଇକରି ଜଙ୍ଗଲ୍ର ସୁରକ୍ଷା କରିଆସିଛନ୍ ତ ଜଙ୍ଗଲ୍ର ସୁରକ୍ଷା ହେଇକିରି ରହିଲେ ଆମେ ଆମର୍ ଭବିଷ୍ୟତ୍ ପିଢ଼ୀ ଜେଣ୍ଟା ଆସିବେ ଜେଣ୍ଟା କି ଆମର୍ ଭବିଷ୍ୟତ୍ କେଁ ଇକୋସିଷ୍ଟମ୍ର ଜେନ୍ ବିପଦ ରହିଛି ସେଟା ଆମର୍ ଠାରୁ ଦୂରେଇ ଯିବା ତ ଆମର୍ ଭବିଷ୍ୟତ୍ ପିଢ଼ୀ ଗୁଟେ

ମାନେ ପ୍ରଦୂଷଣ ରହିତ୍ ବାୟୁ ପାଇପାରିବେ ଯାହାଦ୍ୱାରା କି ସେମାନଙ୍କର ସ୍ୱାସ୍ଥ୍ୟ ଠିକ୍ ରହେବା ତ ଆମେ ସମସ୍ତେ ମିଶିକିରି ଆମର୍ ଜଙ୍ଗଲ ସୁରକ୍ଷା କରବାର୍ ସହିତ ଆମେ ନିଜର୍ ଯଦି ଜମି ଅଛି କିମ୍ବା ଆମର୍ ବାଡ଼ିଆରେ ଯଦି କିଛି ଜାଗା ଅଛି ଆମେ ବି ଗଛ ଲଗାଇକରି ତାର୍ ସୁରକ୍ଷା କରବାର୍ ଉଚିତ୍ ହେ